ଆମେ ଯେତେବେଲେ ସାନ ଥିଲୁ ସାନ ଟାଇମ୍ରେ ଦଶ ପନ୍ଦର୍ ବର୍ଷ ତଲେ ଆମେ ଯେତେବେଲେ ସାନ ଥିଲୁ ସେତେବେଲେ ଭିଡ଼ିଓ ଗେମ୍ ଥିଲା ଭିଡ଼ିଓ ଗେମ୍ ଆମେ ଯେନ୍ଟା କମ୍ ପଇସାରେ ମିଲୁଥିଲା ଯେମିତି କୁଡ଼ିଏ ଟଙ୍କା ତିରିଶି ଟଙ୍କା ଦେଲେ ମିଳେ ସେଇଭଳି ଏକ ଆମେ ଖେଳିକି ଏଇଟା କରୁଥିଲୁ ଏବେ ତ ଟେକ୍ନୋଲୋଜି ଏଇଟା ହେଇଗଲା ଯେ ଛୋଟ୍ ଛୁଆ ବି ଏବେ ମୋବାଇଲ୍ରେ ଫ୍ରି ଫାୟାର୍ ଆସିଗଲା ପବଜି ଆସିଗଲା ଏବେ ବିଭିନ୍ନ ପ୍ରକାର ଭିଡ଼ିଓ ଗେମ୍ ଆସିକରି ମୋବାଇଲ୍ରେ ଆଡ଼୍ ହେଇଯାଇଛି ଆଡ଼୍ କରନ୍ତି ସେ ଜାଗାରେ ଗୁଟେ ଭିଡ଼ିଓ ଗେମ୍ ଯେନ୍ତା ହେଇଯାଇଛି ପିଲାମାନ ଖେଳୁଛନ୍ତି ସେଥିରେ ସେଥିରେ ଖେଳିକି ଗୁଟେ ପଇସା କମାଇବାର୍ ଜରିଆ ହେଇଯାଇଛି ସେଇଟା ସେଇ ଭିଡ଼ିଓ ଗେମ୍ ମଧ୍ୟରେ ଏବେ ଖେଲିଲେ ସେ ଜରିଆରେ ଗୁଟେ ପ୍ଲାଟ୍ଫର୍ମ ହେଇଯାଇଛି ସେଇଟା ପିଲାମାନେ ସେ ଗେମ୍ ଖେଳିକି ପଇସା ମଧ୍ୟ କମାଇ ପାରୁଛନ୍ତି ଆଉ ସେଇ ଗେମ୍ ଯେନ୍ତା କି ଛୋଟ ଥିଲା ବେଳେ ଆମେ ଯେଉଁ ଭିଡ଼ିଓ ଗେମ୍ ଖେଲୁଥିଲୁ ସେଇଟାରେ ସେଇଟା ଆମକୁ ବହୁତ ମଜା ଲାଗୁଥିଲା ସେ ଭିଡ଼ିଓ ଗେମ୍ଟି ଖେଲିବା ପାଇଁ ଏବେ ଯେଉଁ ଭିଡ଼ିଓ ଗେମ୍ ଆସିଛି ସେଇଟା ଫ୍ରି ଫାୟାର୍ ଆସିଛି ଯେ ସେଇଟା ପବଜି ଅଛି ଏମିତି ଇଣ୍ଡିଗ ଏମିତି ବହୁତ ଗୁଡ଼ା ଗେମ୍ ଅଛି ସେଇଟି ଖେଳିବା ପାଇଁ ଖେଳିଲା ପରେ କ'ଣଟା ହୁଏ ବହୁତ ମାଇଣ୍ଡ ଗେମ୍ ବି ଅଛି ଖେଳିବା ପାଇଁ ବି ଭିଡ଼ିଓ ଗେମ୍ରେ ଖେଳିଲା ପରେ ଯେଉଁଟା କି ଆମେ ଭଲ୍ ଲାଗେ ଟାଇମ୍ ପାସ୍ ମଧ୍ୟରେ ଗୁଟେ ଖେଲୁ ଛୋଟ ଥିଲାବେଲେ ଆମେ କ'ଣ ଟା ଟିଭି ଜରିଆରେ ଖେଲୁ ଥିଲୁ ରିମୋଟ୍ଟା କରିକି ରିମୋଟ୍ଟା କରିକି ଟିଭି ଜରିଆରେ ଖେଲି କିରି ବି ମଧ୍ୟ ଆମେ ବହୁତ ଖୁସିରେ ଥିଲୁ ଛୋଟ୍ ବେଲେ ଯେଉଁ ଭିଡ଼ିଓ ଗେମ୍ ଖେଲୁଥିଲୁ ସେଥିପାଇଁ ଆମେ ଭିଡ଼ିଓ ଗେମ୍ଟା ବାପା କୁ କହିକି ଆମେ ଖେଳୁଥିଲୁ ବାପା ଘିନି ଆନି ଦେଲା ପରେ ଘର୍ର ବସିକି ମଧ୍ୟ ଘଣ୍ଟେ ଦୁଇ ଘଣ୍ଟା ଏମିତି ଭିଡ଼ିଓ ଗେମ୍ ଖେଳିକି ଇଟା କରୁଥିଲୁ ଯେ ଖେଲୁଥିଲୁ ସାଙ୍ଗ ସାଥି ମିଶିକି ଗୁଟେ ଜାଗାରେ ବସି କରି ଭିଡ଼ିଓ ଗେମ୍ ଖେଳିବୁ ଖେଲିଲା ପରେ ତା'ପରେ ସେଇଟା ସରିଲା ପରେ ଘରେ ଗାଲି କରିବେ ଗାଲି କରିଲା ପରେ ଆମେ ଯିବୁ ଗୁଟେ ଜାଗାରେ ଯାଇକିରି ଲୁକି ଯାଉ ଛୁପି ଯାଉ ଏମିତି ହେଇକରି ବି ମଧ୍ୟ ଆମେ ଏଇଟା କରୁ